ହଁ କୁହନ୍ତୁ ଆଚ୍ଛା ହଁ ଆଜ୍ଞାା ଭଲ ଯାତ୍ରା ଚାଲିଛି ଭଲ ଭାବରେ ତୁମର ସେଲ୍ ବି ହେଇପାରିବ ଅଧିକାଟା ତୁମେ କେତେ ଟଙ୍କାରେ କ'ଣ ବିକୁଛ ସେଇଠି ଓ ଆଠ ଟଙ୍କା ଏତେ ଅଧିକା ହଁ

ଯଦି ହାଇଜେନିକ୍ କରିବ ତାହେଲେ ଅଧିକା ଟିକେ ସେଲିଂ ହେବ ହଁ ଜାଗା ଜାଗା ବି ଅଛି ମୁଁ ଯେଉଁଠୁ ରହୁଛି ତା ପାଖାପାଖି ଏରିଆଟାରେ ମାର୍କେଟ ଏରିଆଟାରେ ବହୁତ ଭଲ ଜାଗା ଅଛି ଭଲ ସେଲିଂ ସେଇଠି ହେବ ଲୋକବାକ ବେଶୀ ଅଧିକା ଅଛନ୍ତି ହଁ ହଁ ଭଲ ଜାଗା ଅଛି ଏଇଠି ହଁ ତୁମେ ଆସ ଆସି ରେଣ୍ଟ ବି ଯାହା ମିଳିବ ଟିକେ ଅଧିକା ରହିବ ଯେ ସେଲିଂ ତ ଭଲ ହେବ ଭଲ ଭାବେ ଚାଲିବ ବି ହଁ ହଁ ଭଲ ଅଛି ଆପଣ ଆସନ୍ତୁ ଆସିକି ମୋତେ କଲ୍ କରିବେ ମୁଁ ଯୋଉଠି ରହୁଛି ତା ଆଡ୍ରେସଟା ମୁଁ ଆପଣଙ୍କୁ ସେଣ୍ଡ କରିବି ସେ ଆଡ୍ରେସକୁ ଆପଣ ଆସନ୍ତୁ ଆସିଲା ପରେ ରୁମ୍ ରେଣ୍ଟ ଦେଖିବା ତା ପରେ ଆପଣ ଆପଣଙ୍କର ଷ୍ଟାର୍ଟ କରିପାରିବେ ବିଜିନେସ୍ ଆଉ ଆଉ ହଁ ନିଟ୍ ଆଣ୍ଡ କ୍ଲିନ୍ ରଖିବେ ନିଟ୍ ଆଣ୍ଡ କ୍ଲିନ୍ ରଖିକି ଏପଟେ ଯେଉଁ ସାଇଡ଼୍ରେ ଦେଲେ ସମସ୍ତେ ଭଲ ରେଟ୍ରେ ଦେଲେ ସେଲିଂ ଟିକେ ଅଧିକା ହେବ ଆଉ ଆପଣ ଆସନ୍ତୁ ଆସିକି ମୋତେ କଣ୍ଟାକ୍ଟ କରିବେ ମୋ ଆଡ଼୍ରେସ୍ ଆପଣଙ୍କୁ ସେଣ୍ଡ କରିଦେବି ଆଉ